ଚବିଶି ଜାନୁଆରୀ ଦୁଇ ହଜାର ଏକ ଦୁଇ ଫେବୃଆରୀ ଦୁଇ ହଜାର ଦୁଇ ଚାରି ଅଗଷ୍ଟ ଦୁଇ ହଜାର ଏଗାର ସାତ ସେପ୍ଟେମ୍ବର ଦୁଇ ହଜାର ଚଉଦ ଚଉଦ ନଭେମ୍ବର ଦୁଇ ହଜାର ସତର